ହ୍ୟାଲୋ ସାର୍ ନମସ୍କାର ସାର୍ ଆପଣ ଓଲାରୁ କହୁଛନ୍ତି କି ସାର୍ ମୋର ଆସନ୍ତା ସତର ତିନି ଦୁଇ ହଜାର ଚବିଶ ତାରିଖ ଦିନ ମୋର ଏକ ପିକନିକର ବ୍ୟବସ୍ଥା ଆମେ କରିଅଛୁ ଯେଉଁ ପିକନିକକି କି ଆମେ ଆମ ସାନଜରିଆ ଗ୍ରାମପଞ୍ଚାୟତରୁ ଆମେ ସାତଜଣ ମେମ୍ବର୍ ଯେଉଁମାନେ କି ଆମର ଭଦ୍ରକ ଥିବାକୁ ବ୍ୟବସ୍ଥା କରିଅଛୁ ଦୟାକରି ଆପଣ ଆପଣଙ୍କର ଗାଡ଼ିଟିକୁ ଏକ ଭଲ ଡ୍ରାଇଭର୍ ହାତରେ ପଠାଇବେ ଯେଉଁଟାକି ଆପଣ ଆପଣଙ୍କର ଗାଡ଼ିର କେମିତି କ'ଣ ରଖିଛନ୍ତି ଯେଉଁଟାକି ଆପଣ କିଲୋମିଟର ହିସାବରେ ଆପଣ ଆପଣଙ୍କର ପ୍ରାପ୍ୟ ଚାହୁଁଛନ୍ତି କି ଆପଣ ଆପଣଙ୍କର ଗାଡ଼ିର କେଉଁ ହିସାବରେ ଚାହୁଁଛନ୍ତି ସେଇଟା ଆମ ଆପଣ ଆମକୁ ଦୟାକରି କହିବେ କାରଣ ଆମେ ସତର ତିନି ଦୁଇ ହଜାର ଚବିଶି ତାରିଖ ଦିନ ସକାଳ ଛଅ ଘଟିକାରୁ ବାହାରିବୁ ତେଣୁ ଆପଣ ଦୟାକରି ଗାଡ଼ିଟିକୁ ପଠାଇବେ ଆପଣଙ୍କର ଗାଡ଼ି ସମ୍ପୂର୍ଣ୍ଣଭାବେ ଭଲ ଥିବା ଦରକାର ଆଉ ଗାଡ଼ିଟି ଏୟାର୍ କଣ୍ଡିସନର୍ ହୋଇଥିବା ଦରକାର କାରଣ ପ୍ରବଳ ଖରା ଯୋଗୁଁ ବହୁତ ଗରମ ହେଉଅଛି ଆଉ ବହୁତ ପିଲାଙ୍କୁ ତିନିଜଣ ପିଲାଙ୍କର ବାନ୍ତି ବି ହେଉଛି ବାନ୍ତି ବି ହେଉଛି ତେଣୁ ଆପଣ ଗାଡ଼ିଟିକୁ ଯଦି ଆପଣଙ୍କର ଗାଡ଼ିର କିଛି ବି ତ୍ରୁଟି ଅଛି ଦୟାକରି ଆପଣ ଆମକୁ କହିଦିଅନ୍ତୁ କାରଣ ଆମେ ନହେଲେ ଅନ୍ୟ ବ୍ୟବସ୍ଥା କିଛି କରିବୁ ଦୟାକରି କୁହନ୍ତୁ